ପୁରୁଷ ଭିତରେ ଯେମିତିକି ଗୋଟେ ଗାଈ ପ୍ରାୟତଃ ଘର ପ୍ରାୟ ଘରେ ବେଶୀ ଗାଈକୁ ହିଁ ପାଳନ କରାଯାଉଛି ଯେମିତି ବା ଗାଈକୁ ଫାଷ୍ଟ୍ମେ ଗୋଟିଏ ବାଛୁୁରୀ ଅବସ୍ଥାରେ କିଣି ଆଣୁଛୁ ତା'ପରେ ସେ ଗାଈ କେମିତି ବଢ଼ିବ କ'ଣ ଖାଇବ କ'ଣ ପାଇଁ ତା କେଉଁ ଖାଦ୍ୟ ଖାଇଲେ ତା ଭଲ ତାପାଇଁ ଆମେ ବଜାରରୁ ତା ପାଇଁ ଖାଦ୍ୟ କିଣି ଆଣିଛୁ ଯେମିତି ସିଏ କ'ଣ କ'ଣ ଖାଉଛି ତାକୁ ତା'ପରେ ଧୀରେ ଧୀରେ ସେ ବାଛୁରୀ ବଡ଼ ହବ ତା'ପରେ ସେ ବାଛୁରୀରେ ଗାଈ ଅବସ୍ଥା ହବ ସିଏ ସିଏ ବି ବାଛୁରୀ ଦବ ତା'ପରେ ତାର କ୍ଷୀର ସେ କ୍ଷୀରକୁ ଆମେ କେତେ ପ୍ରକାର ଭାବେ ବ୍ୟବହାର କରୁଛୁ ଯେମିତି ମିଠା ବନଉଛୁ ସେ ଗାଈ ଆମକୁ କ୍ଷୀର ଦଉଛି ସେ କ୍ଷୀରରୁ ଦହି ଛେନା କେତେ କିଛି ଆମକୁ ମିଳୁଛି ଏସବୁ ଗାଈର ଉତ୍ପାଦନ ବହୁତ ଗାଈ ତ ଗାଈର ଉତ୍ପାଦନ ବହୁତ ତାର ତାଙ୍କ ଭିତରେ ତାର ରୋଜଗାର କହିଲେ ସେ କ୍ଷୀରକୁ ଗାଈ ଦଉଥିବ ଯେଉଁ କ୍ଷୀରକୁ ବିକିଲେ ବି ମଧ୍ୟ ପଇସା ଦଉଛି ତା'ର ଲିଟର ଏବେ ତିରିଶି ନା ଚାଳିଶି ଟଙ୍କା ଅଛି ଏମିତି ସେ ଭିତରେ କେତେ କ'ଣ ଅଛି ସେ ଗାଈର କ୍ଷୀର ବିକିଲେ ଟଙ୍କା ଆସୁଛି